ମୋର ପ୍ରିୟ ଖାଦ୍ୟ ବିରିୟାନି ତା' ସହିତ ଚିକେନ୍ କଷା ଆଉ ବେଶି ତ ଘରେ ଖାଇବାକୁ ଭଲ ଲାଗେ ରେଷ୍ଟୁରାଣ୍ଟରେ ଭଲ ଲାଗେ ବଟ୍ ଏତେ ବି ନୁହଁ କାହିଁକିନା ସେଇଠି ବାହାର ଜାଗାମାନେ ପାଣିଫାଣି ତାର କ'ଣ ଥିବ ତାର ବହୁତ୍ ତେଲ ବହୁତ ମସଲା ସେଗୁଡ଼ା ଖାଇଲେ ବି ଦେହ ଖରାପ ହେବ ତ ରେଷ୍ଟୁରାଣ୍ଟ ଖାଇବା ଭଲ ଲାଗେ ବଟ୍ ଘରେ ସବୁଠାରୁ ଅଧିକ ଭଲ ଲାଗେ ମା' ଯେଉଁଟା ତିଆରି କରେ ମା' ତ ବହୁତ୍ ଭଲ ବନାଏ ତ କେମିତି ବନାଏ ଜାଣିଛି ଟିକିଏ ଟିକିଏ ହେଲେ ବହୁତ୍ ଭଲ ବନାଏ ସେ ଚିକେନ୍ଫିକେନ୍ ଯେଉଁ ବନାଏ କ'ଣ ପିଆଜ ରସୁଣ ତାର ଛେଚା ତାର ଯେଉଁ ଚିକେନ୍ ମସଲା ଆଉ ମିଟ୍ ମସଲା ଏମିତି ସବୁ ପକେଇକି ଯେଉଁ ବନାଏ ସେଇଟା ବହୁତ୍ ଭଲ ବନାଏ ଆଉ ତା' ସହିତ ବିରୀୟାନି ନା ସେ ବହୁତ୍ ବଢ଼ିଆ ବନାଏ ସେ ଯେଉଁ ବିରିୟାନିଟା କରେ ସେ ବାସୁମତୀ ଚାଉଳରେ ସେ ଯାହାବି କରେ ମୋତେ ବହୁତ୍ ପସନ୍ଦ ବଟ୍ ତାର ଏଇ ଯେଉଁ ବିରୀୟାନି ଆଉ ଚିକେନ୍ କଷା ଏଇ ଦୁଇଟା ଆଇଟମ୍ ମୋର ସବୁଠାରୁ ପ୍ରିୟ ଏଇ ଖାଦ୍ୟ ଦୁଇଟା